ସମର୍ ସାଙ୍ଗେ ଆମର୍ ଓଡ଼ିଆଭାଷା ବହୁତ ବିକାଶ ଲାଭ କରିଛେ ତାର୍ କାରଣ ହଉଛି ଆମର ଯେନ୍ ଆଞ୍ଚଲିକ ଭାଷା ମାନେ ଅଛେ ତାର୍ ସାଙ୍ଗେ ମିଶିକିରି ଏତିକେ ମଜବୁତ୍ କରିଛି ଆଉ ତାକେ ଲୋକ୍ ଲୋଚନ୍ କେ ଆନବାର୍ ଲାଗ୍ ଆମର୍ ଓଡ଼ିଶା ସରକାର୍ ବହୁତ ଧ୍ୟାନ୍ ଦେଇଛନ୍ ଆଉ ଇତାର୍ ବିଶେଷ ଭୂମିକା ଅଛେ ଆମର୍ ଯେନ୍ ଲେଖକ କବି ମାନେ ଅଛନ୍ ବହୁତ ଉନ୍ନତ ଧାରଣ ର ଲେଖା ମାନେ ପ୍ରସ୍ତୁତ କରୁଛନ୍ ଯେନ୍ଟାକି ଆମକୁ ବହୁତ ଆକର୍ଷଣ କରୁଛି ପଢ଼୍ବାର୍ ଲାଗି ଛୁଆ ମାନଙ୍କୁ ବି ଆମର୍ ଆସନ୍ତା ପିଢ଼ି କେ ବି ଏଇଟା ବହୁତ୍ ଉତ୍ସାହ ଦଉଛେ ଓଡ଼ିଆଭାଷା ଆଉ ବିଶେଷ୍ ଆଦୃତ ହେଇ ପାରୁଛି ଛୁଆ ମାନେ ଏହାଦେ ଓଡ଼ିଆ ମିଡ଼ିୟମ୍ରେ ବି ଆମର୍ ଓଡ଼ିଆ ସ୍କୁଲ୍ରେ ବି ପଢ଼୍ବାର୍ ଲା ବହୁତ୍ ଖୁସି ହଉଛନ୍ ସରକାର୍ ତାର୍ ବହୁତ୍ ପ୍ରୟାସ କରିଛନ୍ ତାର୍ କେନ୍ତା ବିକାଶ ହେବା ଆଉ ସେଇଟା ବାସ୍ତବ ରୂପ ନେଇଛେ ଆଉ ତାର୍ ବିକାଶ ହେଇ ପାରୁଛେ